ହଁ ହଁ

ଆମର ପିଏମ୍ କିସାନ ପଇସା ମିଳୁଛି ଟି

ହଁ ବା ଆମର ବି ମିଳୁଛି ସବୁ ତ ଦେଉଛନ୍ତି ଆଉ ସାହାଯ୍ୟ କରୁଛନ୍ତି ଆଉ ଏଇ ମୋଦିକି ଦେବା ଆଉ କାହାକୁ ଦେବା ହଁ ହଁ ମୋଦି ରାମ ମନ୍ଦିର କଲା

ହୁଁ ହଁ ମୋଦି ତ ରାମ ମନ୍ଦିର କଲା ସବୁ କେତେ କ'ଣ ଦେଉଛି ଆଉ

ହଉ ବା ଯିଏ ଜିତୁ